ମିଡ଼ିଆରେ କିଛି ସମୟ ମାନଙ୍କରେ ବିଭିନ୍ନ ପ୍ରକାର ବିଜ୍ଞାପନ ପ୍ରଦର୍ଶିତ ହୋଇଥାଏ ସେଥିମଧ୍ୟରୁ କିଛି ଗୁଡ଼ିଏ ଉପଯୋଗୀ କିଛି ଗୁଡ଼ିଏ ଅପଯୋଗୀ ସେଗୁଡ଼ିକୁ ସେଗୁଡ଼ିକରୁ କିଛି ଗୁଡ଼ିଏ ନିଜସ୍ୱ ସ୍ୱାର୍ଥ କିଛି ଗୁଡ଼ିଏ ଟଙ୍କା ଆଉ ଲୋକମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଖେଇ ଲୋକମାନଙ୍କୁ ଠକାମି କରିଥାନ୍ତି କେତେ ଗୁଡ଼ିଏ ସେଥିରୁ ସେଥିରୁ କେତେ ଗୁଡ଼ିଏ ଠକେଇ ସଂସ୍ଥା ଗୁଡ଼ିକ ଥାଏ କେତେ ଗୁଡ଼ିକ ମିଡ଼ିଆରେ ଯେ ଯେତେକ ମୂଲ୍ୟହୀନ ମିଡ଼ିଆରେ ବିଜ୍ଞାପନ ଦେଖାଇ ସେଥିରୁ କେତେ ଗୁଡ଼ିଏ ମୂଲ୍ୟହୀନ ବିଜ୍ଞାପନ ଯେଉଁଟାକି ଆମର ନିତିଦିନିଆ ଦିନରେ ଆବଶ୍ୟକତା ନଥାଏ ସବୁ ଜିନିଷ ଆମର ନିତିଦିନିଆ ଜୀବନରେ ଆବଶ୍ୟକ ନଥାଏ ଆଉ କିଛି ଗୁଡ଼ିଏ ଦରକାରୀ ଜିନିଷ ବି ମଧ୍ୟ ଅଛି ମିଡ଼ିଆରେ ଦରକାରୀ ବିଜ୍ଞାପନ ମଧ୍ୟ ବି ଦେଖାଏ ଯେଉଁଟାକି ଆମ ନିତିଦିନ ନିତିଦିନ ବି ଦେଖିବାକୁ ନିତିଦିନରେ ଆବଶ୍ୟକତା ଦେଖିବାକୁ ଦେଇଥାଏ ହେଲେ ସବୁ ଜିନିଷ ଏବଂ ସବୁ ମିଡ଼ିଆ ସଠିକ ସଠିକ ଜିନିଷ ଦେଖେଇ ନଥାନ୍ତି କି ସଠିକ ବିଜ୍ଞାପନ ଦେଖେଇ ନଥାନ୍ତି ଯେଉଁଟାକି ଆଜିକାଲି ଯୁବ ସମାଜକୁ ବିଗାଡ଼ି ଦେଉଛି କିଛି ଗୁଡ଼ିଏ କିଛି ଗୁଡ଼ିଏ ଖରାପ ବିଜ୍ଞାପନ ଦ୍ୱାରା ଆଜିକାଲି ଯୁବ ସମାଜର ଆଜିକାଲି ଲୋକମାନଙ୍କର ବି କିଛି ହେଉଛି ଫ୍ରଡ଼୍ ସଂସ୍ଥା ଦ୍ୱାରା